ଭାରତୀୟ ଗଣମାଧ୍ୟମ କ'ଣ ଯେକୌଣସି ଦେଶର ଗଣମାଧ୍ୟମ ସେଇ ଦେଶର ଚତୁର୍ଥ ସ୍ତମ୍ଭ ବଲି କହେସନ୍ କାରଣ ସର୍କାର୍ ଏବଂ ଲୋକମାନଙ୍କ ଭିତରେ୍ ଯେନ୍ ସେତୁଟା ତିଆରି ହେଇଛେ ସେଟା ହଉଛେ ଗଣମାଧ୍ୟମ ମାନେ ସର୍କାରଙ୍କର କଥା ଲୋକମାନ୍ଙ୍କୁ ଜଣାବାର୍ଟା ଆରୁ ଲୋକମାନ୍ଙ୍କର୍ କଥା ସର୍କାର୍ଙ୍କୁ ଜଣବାର୍ଟା ଗଣମାଧ୍ୟମର ଭୂମିକା ରହିଛେ ଆର୍ ଇ ଗଣମାଧ୍ୟମ ସବୁ ପ୍ରକାର୍ ଖବର୍କେ ଦେଖାବାର୍ କଥା ଯେକୌଣସି ପ୍ରକାର୍ ଖବର୍ ଯେନ୍ଟାକି ସର୍କାର୍ଙ୍କ ସପକ୍ଷରେ ହଉ ବା ସର୍କାର୍ଙ୍କ ବିପକ୍ଷରେ ହଉ ସେସବୁ ଖବର୍ ବି ଦେଖାବାର୍ କଥା କିନ୍ତୁ ଏବେ କାଣା ହଉଛେ କି ସର୍କାର୍ଙ୍କ ଅନେକ୍ଟା ତଥ୍ୟ ଲୋକ୍ମାନ୍ଙ୍କର୍ ପାଖ୍ରେ ପୁହଞ୍ଚି ନାଇଁ ପାର୍ବା ବେଲେ ସର୍କାର୍ ଯେନ୍ ଯୋଜନାମାନେ କରୁଥିବେ ସେଟା ଆମେ ଲୋକ୍ମାନ୍ଙ୍କର୍ ପାଖେ ପହଞ୍ଚି ନାଇଁ ପାର୍ବା ତ ଯାହା ଦ୍ୱାରା ଲୋକ୍ମାନେ ସେ ସୁବିଧାରୁ ବଞ୍ଚିତ୍ ହେଇଯାଉଚନ୍ ତ ଗଣମାଧ୍ୟମ ସବୁବେଲେ ଚେଷ୍ଟା କରବାର୍ କଥା ଯେ ଲୋକ ଆଉ ସର୍କାର୍ ଇ ଭିତ୍ରେ ଉତ୍ତମ୍ ବୁଝାମଣା କେନ୍ତା ହେଇପାର୍ବା ସେଟା ତାର୍ ମାଧ୍ୟମ ହଉଛେ ଇ ଗଣମାଧ୍ୟମ ଆଉ ଇ ଗଣମାଧ୍ୟମ ଯଦି ଚାହେଁବା ସର୍କାର୍ ଆଉ ଲୋକ୍ମାନଙ୍କର୍ ଭିତ୍ରେ ଝଗ୍ଡ଼ା କରିପାର୍ବା ସେ ଯଦି ଚାହେଁବା ଲୋକ୍ମାନ୍ଙ୍କର୍ ଆର୍ ସର୍କାର୍ ଭିତ୍ରେ ଭଲ୍ ସମ୍ପର୍କ ବି ରଖିପାର୍ବା ତ ଆମର୍ ଗଣମାଧ୍ୟମ ଅନେକଗୁଡ଼େ ରହିଚେ ଆରୁ ଇ ଗଣମାଧ୍ୟମ ବିଷୟରେ ଆମେ ସମସ୍ତେ ଜାଣିଚୁଁ ଯେ ଗଣମାଧ୍ୟମମାନେ ମାନେ ନିଷ୍କପଟ ଭାବରେ ଆଉ ସଚୋଟ୍ ଭାବରେ ଆଉ ସଠିକ୍ ଖବର୍କେ ଲୋକ୍ମାନ୍ଙ୍କର୍ ପାଖରେ ଯଦି ପୁହଞ୍ଚାବେ ଲୋକ୍ମାନେ ସଠିକ୍ କଥା ଜାନିପାର୍ବେ ବେଲେ ସେ ଉପ୍ରେ ତତ୍ପର୍ ହେଇପାର୍ବେ ଆଉ ଲୋକମାନ୍ଙ୍କର୍ ଭର୍ସାଟା ଗଣମାଧ୍ୟମ ଉପ୍ରେ ରହିପାର୍ବା